ଆମେ ହେଲୁ ଓଡ଼ିଆ ଆମେ ଓଡ଼ିଶା ଓଡ଼ିଆକୁ ବହୁତ ପ୍ରାଧାନ୍ୟ ଦେଉ ଓଡ଼ିଆକୁ ନେଇ ଆମର ଗର୍ବ ଆଉ ଗୌରବ ଓଡ଼ିଶା ଓଡ଼ିଆ ଆମର ମୁଖ୍ୟ ପ୍ରଧାନ ଓଡ଼ି ଭାଷା ଓଡ଼ିଶା ଆମେ ଆମ ଓଡ଼ିଶା ହେଲା ଆମ ପରମ୍ପରା ଓଡ଼ିଆ ଆମର ହେଲା ଭାଷା ଓଡ଼ିଆ ଭାଷାକୁ ନେଇ ଆମେ ଆଜି ଗର୍ବ ଅନୁଭବ କରୁଛୁ